ମୁଁ କହିଲି କି ଆପଣଙ୍କ ମୋବାଇଲ ଦୋକାନରେ କ'ଣ ସବୁ ନୂଆ ସେଟ୍ ଆସିଛି ମୋର କିଣିବାର ଥିଲା ଟିକିଏ ମାନେ କହିବି ଟିକିଏ କ'ଣ ସବୁ ନୂଆ ମଡ଼େଲ୍ ଆସିଛି କ'ଣ କହିଲେ ଆଜ୍ଞା ଦେଖନ୍ତୁ ମୋର ଦଶ ହଜାର ବେଶୀ ମାନେ ଅଧିକ ନୁହେଁ ଦଶ ହଜାର ଟଙ୍କା ଭିତରେ ଟିକିଏ ଯଦି କହିବେ ତା' ହେଲେ ଭଲହେବ

କ୍ୟାମେରା କ୍ୱାଲିଟି ଭଲ ରହିବ ତ ମୋର ଏବେ ଦରକାର ଥିଲା ଫୋନ୍ଟା ତମେ ଯଦି କହୁଛ ମାନେ ମାନେ ବହୁତ ମାନେ ବହୁତ ଟଙ୍କା ହେଲେ ମାନେ ଭଲ ଫୋନ୍ ଆସିବ ତା' ହେଲେ ସେଇ ଦଶ ହଜାର ଟଙ୍କା ଭିତରେ ମୁଁ ତ ଆଉ ଅଧିକ ଟଙ୍କା ଫୋନ୍ କିଣି ପାରିବିନି ନା ତ ଗୋଟେ କାମ କରନ୍ତୁ ମୋତେ ଏଇ ସାମସଙ୍ଗ୍ର କ'ଣ ସବୁ ସେଇ ଆଠ ଦଶ ହଜାର ଟଙ୍କା ଭିତରେ ମୋତେ ଦିଅନ୍ତୁ ଦେଖନ୍ତୁ ଆଗେ କ'ଣ ଅଛି ତାପରେ ଦେବେ ଆଉ ହଉ ଠିକ୍ ଅଛି ପ୍ୟାକ୍ କରିଦିଅନ୍ତୁ